ଆପଣ କେମିତି ଜାଣିଲେକି ଆମେ ଗାଡ଼ି ଏତେ ସ୍ପିଡ଼ ଚଲଉଛୁ ଆଉ ଡ୍ରିଙ୍କ କରିକି ଚଲଉଛୁ ବୋଲି ଆପଣ ଆସିଥିଲେ କି ହଁ ନେଉଛୁ ଯେ କଣ କରିବା ଭାଇ ଡିଜେଲ ରେଟ୍ ଯାହା ହେଲାଣି ତ ନେବାକୁ ପଡ଼ୁଛି ହଁ ସେଟା ଚଲେଇବାର ମାନେ କଣ ଅଛି ସେଇଟା ତ ଡ୍ରାଇଭର ଚଲଉଛି ଆଉ ତାଙ୍କୁ ତ କୁହା ହେଉଛି ସେମିତି ହିସାବରେ ଚଲେଇବା ପାଇଁ ତ ସେମାନେ ଲୋକ ବି ଅଧିକ ପାସେଞ୍ଜର ବି ଅଧିକ ଉଠଉଛନ୍ତି ସେମାନେ ବାଟରୁ ତ ଲୋକ ଙ୍କ ମାନେ କଣ ପ୍ରୋବଲେମ କେଉଁ ଗାଡ଼ି ପାଇବେକି କିଏ ନପାଇବେ ତ ସେଇଥିପାଇଁ ସେମାନେ ସମସ୍ତ ଙ୍କ ସୁବିଧା ହିସାବରେ ଅଧିକ ଲୋକ ବି ନିଆ ହେଉଛି ଆଉ ଏଇଟାକୁ ଆପଣ କହିଲେ କେମିତି ହେବ ହଁ ସେଇଟା ତ ହେଇଯାଇଛି ହଁ ସେଇଟା ଡ୍ରାଇଭର କଣ ହେଲା ହଠାତ୍ ମାନେ ଗାଈ ଟା ଯେହେତୁ ହଠାତ୍ ସାମ୍ନା କୁ ପଳେଇ ଆସିଲା ତ ବ୍ରେକ ମାରିଲେବି ଗାଡ଼ି ଟା ରହିଲାନି ଯେହେତୁ ଗାଈ ଟା ଗାଡ଼ି ସହିତ ଧକା ହେଇଗଲା

ହଁ ଯେତେହେଲେ ବି ଛୋଟ ଗାଡ଼ି ଆକସିଡେଣ୍ଟ କଲେବି ତ ବଡ଼ ଗାଡ଼ି ର ହି ଦୋଷ ଆସିବ ଯେହେତୁ ଗାଈ ଗୁଡ଼ାକ ଲୋକମାନେ ସାଧାରଣ ଲୋକମାନେ ଜାଣି ପାରୁନାହାନ୍ତି ଗାଈ ଗୁଡ଼ାକ ଖାଲି ରାସ୍ତା ରେ ମାନେ ଛାଡ଼ୁଛନ୍ତି ତ ସେମାନେ ହଠାତ୍ ରାସ୍ତା କୁ ପଳେଇ ଆସୁଛନ୍ତି ଯେହେତୁ ଆମ ଡ୍ରାଇଭର କିଛି କରି ପାରୁନାହାନ୍ତି ହଠାତ୍ ଆସିକି ତ ଯେହେତୁ ଉଭୟ ପକ୍ଷ ରୁ କ୍ଷତି ହୋଇଥାଏ ଗାଈ ବି ମରିଯାଇଥାଏ ଆଉ ଲୋକ ମାନଙ୍କ ପାଇଁ ବି ଗାଡ଼ି ଡ୍ୟାମେଜ ହୋଇଯାଉଛି ଆଉ ଲୋକ ମାନଙ୍କର ବି ବହୁତ ଆହତ ହେଉଛନ୍ତି ତ କଣ କରିବୁ ଲୋକମାନେ ଟିକେ ସଚେତନ ହେଇକି ସେ ତାଙ୍କ ଗାଈ ଗୋରୁ ଯଦି ଟିକେ ଭଲରେ ଯତ୍ନ କରନ୍ତି ଓ ରଖନ୍ତି ହେଲେ ଏତେ ଦୂର୍ଘଟଣା ହେବନି ମୁଁ ଭାବୁଛି

ଆଜ୍ଞା ସାର ଆପଣ ଯେଉଁ କଥା କହିଲେ ସେଇଟା ବି ଭଲ ତ ଆଜିଠୁ ଆମେବି ଆମର କର୍ତ୍ତବ୍ୟ ଠିକ୍ ସେ କରିବୁ ତ ଡ୍ରିଙ୍କ କରିକି ବି ଗାଡ଼ି ଚଲେଇବୁନି ଆହୁରି ତାର ଲିମିଟ ହିସାବରେ ଯେତିକି ତାହାର କ୍ରସ କରିବୁନି ସେତିକି ରେ ନେବୁ ଆପଣ ଏ ମେଶେଜ୍ ଦେଇଥିବାରୁ ଧନ୍ୟବାଦ